ଆଜିର ଦୁନିଆଁରେ ଓଡ଼ିଆ ଭାଷାର ବକ୍ତାମାନେ ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହୁଅନ୍ତି ସେମାନେ ଯେଉଁଟାରେ ଭାଷଣ ଦିଅନ୍ତି ଓଡ଼ିଆ ଭାଷା କେହି ବୁଝି ପାରନ୍ତିନି ଯଦି ହିନ୍ଦୀ ଇଂଲିଶ କୁହନ୍ତି ତା'ହେଲେ ଲୋକମାନେ ବୁଝିପାରନ୍ତି ବୁଝିପାରନ୍ତି ଯଦି ଓଡ଼ିଆ ଭାଷାରେ କେଉଁଠି ଭାଷଣ ଦେଇ କି ବାହାରେ ଯାଇ ତାହେଲେ ତାଙ୍କ ଭାଷାକୁ କେହି ବୁଝି ପାରନ୍ତି ନାହିଁ ତେଣୁ ସବୁ ଲୋକ ହସା ହୁଅନ୍ତି